ଆମ ଅଞ୍ଚଳର ପାରମ୍ପରିକ ଖେଳ ଗୁଡ଼ିକ ହେଲା ଦାଣ୍ଡିଆ ଖୋଖୋ କବାଡ଼ି ଆଉ କଣ କହିବି ଦାଣ୍ଡିଆରେ ତ ଦାଣ୍ଡିଆ ବିଷୟରେ ମୁଁ ଜାଣିନି ତ ପାରମ୍ପରିକ ଖେଳ ଯେଉଁ ଆମର ଅଛି ଯେଉଁ ଖୋଖୋ ଖୋଖୋରେ ତ ବଢ଼ିଆ ଲାଗେ ଖେଳ ଦେଖିବା ପାଇଁ ନା ତ ଜିନିଷଟା ସିଏ ଖୋଖୋଟା ମଜା ଲାଗେ ଆଉ ତାଙ୍କର ଅଛି କବାଡ଼ି କବାଡ଼ିରେ ଚଉଦ ଜଣ ଖେଳନ୍ତି ତ କବାଡ଼ିଟା ଖେଳିବା ପାଇଁ ମଜା ଲାଗେ କାରଣ କୁସ୍ତି ଟାଇପର ଖେଳନ୍ତି ନା ତ ଭଲ ଲାଗେ ପାରମ୍ପରିକ ଖେଳଟା ଆମର ପାରମ୍ପରିକ ଖେଳ ତ ସମସ୍ତଙ୍କୁ ଭଭଲ ନା ତା ପରେ ଯେଉଁ ବାଡ଼ି ଖେଳ ବାଡ଼ି ଖେଳ ତ ମଜା ଆଉ ବୁଲି ବୁଲି ଖେଳନ୍ତି ଦଶ କୋଡ଼ିଏ କୋଡ଼ିଏ କୋଡ଼ିଏ ପଚିଶି ଜଣ ଖଣ୍ଡେ ଖେଳନ୍ତି ତ ନିଳା ନିଆଁ ନିଆଁ ହୁଳା ଯେଉଁ କୁହନ୍ତିନି କି ନିଆଁ ହୁଳା ବୁଲେ ତା ଭିତରେ ଯେଉଁ ଖେଳନ୍ତି ଯେଉଁ ମଜା ଲାଗେ ନା ଲୋକ ବି ବସିକି ଦେଖନ୍ତି ଆଉ ତ ମୋ କଥା ମୁଁ କଣ କହିବି ମୁଁ ତ ଖେଳେନି ମୋତେ ଦେଖିବାକୁ ଟିକିଏ ଭଲ ଲାଗେ ମୁଁ ବସିକି ଦେଖେ ଆଉ